ପଟ୍ଟାମୁଣ୍ଡାଇ ଆମ୍ବିକା ହୋଟେଲ୍ରୁ କହୁଥିଲେ କି ମୋର କିଛି ଖାଇବା ଅର୍ଡ଼ର୍ କରିବାର ଥିଲା ମୁଁ ହଲଦରପୁରରୁ କହୁଛି ବନିତା ମହାନ୍ତି

ଆପଣଙ୍କ ହୋଟେଲ୍ରେ କ'ଣ ସବୁ ଆଇଟମ୍ ଅଛି ନନ୍ଭେଜ୍ ବା ଭେଜ୍ରେ ଟିକେ କୁହନ୍ତୁ ପାଇଁ ମୋତେ ଟିକେ ନନ୍ଭେଜ୍ ଉପରେ ପସନ୍ଦ ଆଉ ନନ୍ଭେଜ୍ ଉପରେ କୁହନ୍ତୁ କ'ଣ କ'ଣ ଆଇଟମ୍ ଅଛି

ଯାଇପାରିବିନି ଆପଣ ଟିକେ ଆଣିକରି ଦେଇଯିବେ ଭଲ ହୁଅନ୍ତା ଆପଣଙ୍କର ଯାହା ପେମେଣ୍ଟ ହେବ ମୁଁ ଫୋନ୍ ପେ ରେ କରିଦେବି ଦେଇ ଦେଇ ଟିକେ ଭଲ ହୁଅନ୍ତା ଆଉ ମୁଁ ଯାଇପାରିବିନି ହଉ ଆମ ଘର ତ ହଳଧରପୁର କହୁଛି ମୁଁ ମମତା ମହାନ୍ତି ମୁଁ ଆଡ଼୍ରେସ୍ ତ ଦେଇଦେଲି ଆପଣ ଯଦି ଦେଇ ଦେଇଯିବେ ଏ ଭଲ ହେବ ଆଉ ଏଇଟା ମୋ ଫୋନ୍ ନମ୍ବର ଆପଣ ଆସିଲେ ଏଇ ନମ୍ବରରେ ଫୋନ୍ କରିବେ ମୁଁ ଥିବି ଦେଇ ଦେଇଯିବେ ଆପଣଙ୍କ ଯେତିକି ପେମେଣ୍ଟ ହେବ ମୁଁ ଫୋନ୍ ପେ କରିଦେବି ଆଉ